ହେଲୋ ହାଁ ବୋଲିଏ ହଁ ଆମର ବରା ଗୋଟେ ଆପଣଙ୍କର ସାଢ଼େ ସାତ ଟଙ୍କା ପଡ଼ିବ ସାତ ଆଠ ଟଙ୍କା ପଡ଼ିବ ଆଉ ଦୁଇଟାକୁ ସେମ୍ ଆପଣ ବରା ସିଙ୍ଗଡ଼ା ଦୁଇଟାକୁ ପନ୍ଦର ଟଙ୍କା ପଡ଼ିଯାଉଛି ଆଜ୍ଞା ଆଳୁର ବି ରେଟ୍ ଅଛି ମ୍ୟାଡମ୍ ସବୁ ଜିନିଷ ରେଟ୍ ଅଛି ଆଳୁ ଏବେ ଆପଣଙ୍କର ଚାଳିଶ ବୟାଳିଶ ହୋଇଗଲାଣି ନା ମ୍ୟାମ୍ ଏବେ ଏବେ ସେଇ ଅନୁସାରେ ମିଳୁନି ଏବେ ଆପଣଙ୍କର ଏଇ ରେଟ୍ରେ ହିଁ ମିଳୁଛି ଆପଣଙ୍କୁ କୋଉଠି କି ଯାଇ ଦେଖି ଦିଅନ୍ତୁ ଆପଣଙ୍କର ରାଉରକେଲାରେ ଏଇଟା ହିଁ ମିଳିବ ଆପଣଙ୍କୁ ହୁଁ ହୁଁ ହୁଁ କାହିଁକିନା ଏବେ ସବୁ ଜିନିଷର ରେଟ୍ ହୋଇଯାଇଛି ଆପଣଙ୍କର ଆଳୁର ରେଟ୍ ହୋଇଯାଇଛି ତ ସେଇ ଅନୁସାରେ ଆମକୁ ବି ଟିକେ ରେଟ୍ ବଢ଼େଇକି ନେବାକୁ ପଡ଼ୁଛି ନା ନ ହେଲେ ସେ ସାତ ପାଞ୍ଚ ସାତ ଟଙ୍କାରେ ଆପଣଙ୍କର ପୋଷେଇ ହେଉନି

ନାଁ ମୁଁ ସେମିତି ଗୋଟେ ଏଇଠି ତ ସେଇଟା ବି ବିଜିନେସ୍ ଭଲସେ ହୋଇଯାଉଛି ସେତିକି ହଁ ବରା ସିଙ୍ଗଡ଼ାରେ ଆଉ ସମାନ ହଁ ସମାନ ଆପଣଙ୍କର ରେଟ୍ ହୋଇଯାଉଛି ନା ସେଥିପାଇଁ ଆପଣଙ୍କର ନାଇଁ ସେଇ ତ ଏଇ ଜିନିଷ ପାଇଁ ସେଇଠି ଯାଇ ହେବନି ଏଇଠି ବି ଆମର ଷ୍ଟାଫ୍ ଅଛନ୍ତି ସେମାନେ ବି ସେତିକି ଦୂର ଯାଇପାରିବେନି ନା ଆଉ ଏଇଟା ତ ମୁଁ ଏକା ବିଜିନେସ୍ ନା ନା ବିଜିନେସ୍ ଯେ କିନ୍ତୁ ଆମର ଷ୍ଟାଫ୍ ବି ତ ମେନ୍ ଦରକାର ଅଛି ନା ସେଥିପାଇଁ ଷ୍ଟାଫ୍ ନ ଗଲେ ତ ଆମକୁ ଯାଇ ହେବନି ଆମର ଦୁଇଟା ଷ୍ଟାଫ୍ ଅଛନ୍ତି ଆଉ ମୁଁ ଜଣେ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସେମାନଙ୍କର ଜଣଙ୍କୁ ତିନି ଶହ ଟଙ୍କା କରି କିନା ଦିନକୁ ଆଜ୍ଞା ତିନି ଶହ ଅଢ଼େଇଶ

ହୋଇଯାଉଛି ମ୍ୟାମ୍ ଆପଣଙ୍କର ହୋଇଯାଉଛି ଯେତିକି ଆମକୁ ଦରକାର ଅଛି ତା ଠୁ ହୋଇଯାଉଛି ସେମିତି ଆଜ୍ଞା

ନା ନା ଏଠି ଆଉ କାହାର କ'ଣ ଆମର ହୋଇଯାଉଛି ଆମର ଏଠି ସେକ୍ଟର୍ ଟ୍ୱେଣ୍ଟି

ଆମ ଓଡ଼ିଶାରେ ସେକ୍ଟର୍ ଟ୍ୱେଣ୍ଟି ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ହୁଁ ହୁଁ ନାଇଁ ହୋଇଯାଉଛି ଆଜ୍ଞା ଆଜ୍ଞା ଡେଲି ସେଇ ସାତ ଆଠ ହଜାର ହୋଇଯାଉଛି ହଁ ହଁ ତେବେ ଆସିକି ଦେଖି ଦେବେ ଦେଖି ଦିଅନ୍ତୁ ହଁ ଆଜ୍ଞା ଆଜ୍ଞା ଆଜ୍ଞା

ହୁଁ ହୁଁ ଠିକ୍